ଆପଣ ଆଲୋକ ବାବୁ ତ ଆପଣଙ୍କର ଯେଉଁ ବୋର୍ଡଟା ମରା ହେଇଥିଲା ପ୍ରପର୍ଟି ବିକ୍ରି ପାଇଁ ନୁହେଁ ନା ଆଜ୍ଞା ଆଜ୍ଞା ହଁ ସେଥିପାଇଁ ଆଜ୍ଞା ଆଜ୍ଞା ମୁଁ ସେହି କଣ୍ଟାକ୍ଟ୍ ନମ୍ବରଟା ଯେଉଁ ବୋର୍ଡରେ ଥିଲା ମୁଁ ସେଇଠୁ ଆଣିକି କଲ୍ କରିଥିଲି ଯେଉଁଟା ହେଉଛି ରୋଡ୍ ସାଇଡ୍ ଅଛି ନାହିଁ କେତେ କ'ଣ କୁହନ୍ତୁ ନା ପ୍ରାଇସ୍ଟା ଟିକେ ହଁ କେତେ ଚାଳିଶରୁ ପଚାଶ ଟିକେ କମାନ୍ତୁ ନା ରୋଡ୍ ସାଇଡ୍ରେ କମ୍ ଆଉ ଟିକେ କ ଆମେ ହେଉଛୁ ମାନେ ମିଡିଲ୍ କ୍ଳାସ ଲୋକ ତ ଆପଣ ଟିକେ ଦେଖନ୍ତୁ ନା କେତେ କ'ଣ ମୁଁ ଚାଳିଶ ପଚାଶ ଲକ୍ଷ ହେବନି କେତେ ଆ ଠୁ କମାନ୍ତୁ ନା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଉ ତ ଆପଣ କ'ଣ ଗୋଟେ ଜାଗା ବିକ୍ରି କରିଦେଲେ ଟେନ୍ ପର୍ସେଣ୍ଟ୍ ଆସିବ କ'ଣ ନାଇଣ୍ଟି ପର୍ସେଣ୍ଟ୍ ଆଜ୍ଞା ଆଜ୍ଞା ହଁ ମୁଁ ବୁଝୁଛି ଯେ ତ ଆପଣ ଟିକେ କମାନ୍ତୁ ନା ସେ ଏତେ ଗୁଡ଼ା ରୋଡ୍ ସାଇଡ୍ ଜମିଟା ଭଲ ଲାଗୁଥିଲା ତ କ'ଣ ହେଲା ମୁଁ ପା ତିରିଶ ଲକ୍ଷ କେଉଁଠି ବିଲ ମଝିରେ ସେଠିକି ଘର କରିଲେ ଯିବା ପାଇଁ ରାସ୍ତା ନାହିଁ ପୁଣି ଅଲଗା ଲୋକ ପାଖକୁ ଯିବା ପାଇଁ ପଡ଼ିବ ଜମି କିଣିବା ପାଇଁ ପଡ଼ିବ ତ ଏଇଟା ରୋଡ୍ ସାଇଡ୍ରେ ଥିଲା ତ ମୁଁ ସେଥିପାଇଁ କହୁଥିଲି ଅଧିକ ପ୍ରାଇସ୍ ନାହିଁ ସେହି ତିରିଶ ଲକ୍ଷରେ ଦିଅନ୍ତୁ ନା କ'ଣ ହେଲା ଆଉ ପାଞ୍ଚ ଲକ୍ଷ ପଇଁତିରିଶ ଲକ୍ଷ ହେଉ କାଗଜପତ୍ର

ହେଉ ଚେକ୍ ଦେବି କ୍ୟାସ୍ ବି ଦେବି ଆଉ କାଗଜପତ୍ର ପାଇଁ ପଇସା ଆଜ୍ଞା ତା କାଗଜପତ୍ର ଯେଉଁ ରେଜିଷ୍ଟର୍ ହେବ ସେଇଟା ଫ୍ରୀ ଓଃ ଆଜ୍ଞା ଆଜ୍ଞା ଜମି ପ୍ରାଇସ୍ଟା ପଇଁତିରିଶ ଲକ୍ଷ ଦେଲା ପରେ ଆଉ ଯେଉଁ ରେଜିଷ୍ଟ୍ରେସନ ହେବ ସେଇଟା ହେଉଛି ଫ୍ରୀ ହେଉ ମୁଁ କେବେ ଯିବି କୁହନ୍ତୁ ନା ଏ ମୁଁ ଯେବେ କାଲି ଗଲେ କାଲି ହେବ ନା କାଲି ଫ୍ରୀ ଅଛନ୍ତି

ଆଜ୍ଞା ଆଜ୍ଞା କାଲି ଆଜ୍ଞା ଆଜ୍ଞା ହେଉ ମୁଁ କାଲି ଉପରଓଳି ଯାଉଛି ହଁ କାଲି ଉପରଓଳି ଆଜ୍ଞା ଆଜ୍ଞା ଆଉ ଯେଉଁ ଜମିଟା ସେଠୁ ଏହି ଯେଉଁ ବିଲ ମଝିରେ ଯେଉଁ ଜମିଟା ତ ଆଜ୍ଞା କାଲି ସକାଳେ ନାହିଁ ସକାଳେ ମୋର କାମ ଅଛି ଆଜ୍ଞା ହେଉ ଠିକ୍ ଅଛି ମୁଁ ଯାଉଛି ହେଉ ହେଉ ରହୁଛି